ଦୌଡ଼ିବା ସମୟରେ ସାଧାରଣତଃ ବେଳେ ବେଳେ ଆଘାତ ଅନୁଭବ ହୋଇଥାଏ ଯାହାକି ଆଣ୍ଠୁରେ ହୋଇଥାଏ ଏବଂ ପାଦରେ ମଧ୍ୟ ହୋଇଥାଏ ଏହି ଏହାର ପ୍ରତିକାରଣ ପାଇଁ ବିଭିନ୍ନ ପ୍ରକାରର ତୈଳ ଏବଂ ମୁଭ ଓ ଭୋଲିନି ସ୍ପ୍ରେ କରାଯାଇଥାଏ ଯାହା ଦ୍ଵାରା କିଛି ମାତ୍ରରେ ଆମକୁ ଉପଶମ ମିଳିଥାଏ ତା ପରବର୍ତ୍ତୀ ଦିନରେ ଏହି ଦୌଡ଼ାର ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରଯାଇ ଥାଏ ଯାହାଦ୍ଵାରା ଆଘାତ ଧୀରେ ଧୀରେ ଧୀରେ ଧୀରେ କମ ହୋଇଥାଏ ଏବଂ ନିଜ ଦୌଡ଼ା ଶୈଳୀ ଏବଂ ଦୌଡ଼ିବାର ପ୍ରତିକ୍ରିୟା ମଧ୍ୟ କମ ହୋଇଥାଏ